ସାଧାରଣତଃ ଆମ ଗ୍ରାମରେ କ୍ରୀଡ଼ା ପ୍ରତି ଲୋକମାନେ ବହୁତ ଆକର୍ଷଣ ହୋଇଥାନ୍ତି ଏବଂ ପିଲାମାନେ ମଧ୍ୟ ଖେଳ ଖେଳିବାକୁ ବହୁତ ଭଲ ପାଇଥାଏ ଏବଂ ପୂଜା ପଦ୍ଧତି ହେଲେ ଲୋକମାନେ ମିଶି କ୍ରିକେଟ ଖେଳିବାପାଇଁ ଏଗ ଆୟୋଜନ କରିଥାନ୍ତି ଏବଂ ଖେଳାଳି ମଧ୍ୟ ଆସିଥାନ୍ତି ଗ୍ରାମରୁ ମଧ୍ୟ ପିଲାମାନେ ଏକ ଟିମ ଦେଇଥାନ୍ତି ଅନ୍ୟାନୁ ବାହାର ଗ୍ରାମରୁ ମଧ୍ୟ ଲୋକ ପିଲାମାନେ ଟିମ ନେଇ ଖେଳିବାପାଇଁ ଆସନ୍ତି ଚାରି ପାଞ୍ଚଟା ଟିମ ମଧ୍ୟ ଖେଳିବାପାଇଁ ଆସନ୍ତି ଏବଂ ସେମାନଙ୍କ ମଧ୍ୟରେ ବହୁତ କିଛି ନିୟମ ଗୁଡ଼ିକୁ ରହିଥାଏ ଏବଂ ଖେଳ ମଧ୍ୟରେ କିଛି ଅସୁବିଧା ହେଲେ କିମ୍ବା ଖେଳାଳିମାନେ ଖରାପ ବ୍ୟବହାର ଦେଖାଇଲେ ସେମାନଙ୍କୁ ମଧ୍ୟ ଖେଳ ମଧ୍ୟରେ ସେମାନଙ୍କୁ ଜୋରିମାନା କରାଯାଇଥାଏ ଏବଂ ତା ସହିତ ଖେଳାଳିମାନଙ୍କୁ ମଧ୍ୟ ଗୋଟିଏ ଉଭର ବସାଇ ଦିଆଯାଇଥାଏ ଏବଂ ସେମାନଙ୍କୁ ମଧ୍ୟ ପଏଣ୍ଟ ମଧ୍ୟ ଅଧିକ ଦିଆଯାଇଥାଏ ଏହା ଗ୍ରାମାଞ୍ଚଳରେ ନୁହେଁ ଏହା ନେସନାଲରେ ଇଣ୍ଟରନେସନାଲ ଖେଳରେ ମଧ୍ୟ ଏହି ନିୟମ ଗୁଡ଼ିକୁ ଲାଗୁହୋଇଥାଏ ଏବଂ ଏମ୍ପିୟର ମାନେ ମଧ୍ୟ ଭୁଲ ଡିସିସନ ଦେଲେ ସେମାନଙ୍କୁ ମଧ୍ୟ ଭୁଲ ସ୍ୱୀକାର କରିବାର ଏକ ନିୟମ ରହିଛି ଏ ଖେଳରେ ବହୁତ ପ୍ରକାର ନୀତିନିୟମ ଗୁଡ଼ିକୁ ରହିଛି ସେମାନେ ଖେଳଗୁଡ଼ିକୁ ଖେଳାନ୍ତି ଏମ୍ପିୟରମାନେ ଏବଂ କେହି ପ୍ଳିୟର ଯଦି କିଛି ଦୁର୍ବବ୍ୟହାର କରିଥାଏ ସେମାନଙ୍କୁ ଦଣ୍ଡ ମଧ୍ୟ ଖେଳ ମଧ୍ୟରେ ଦିଆଯାଇଥାଏ ଏବଂ ତାସହିତ କାର୍ଯ୍ୟନୁଷ୍ଠାନ ମଧ୍ୟ ସେମାନଙ୍କୁ ନିଆଯାଇଥାଏ ଖେଳମଧ୍ୟରେ ଯଦି କିଛି ବି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥାଏ ଖେଳ ଶେଷ ହେଲେ ସେମାନଙ୍କୁ ଆଇନଗତ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଥାଏ ଏହା ଇଣ୍ଟରନେସେନାଲରେ ମଧ୍ୟ ପାଳନ କରାଯାଇଥାଏ